ସେୟାର ମାର୍କେଟ ବିଷୟରେ ମୁଁ ଏତେଟି ଅବଗତ ନାହିଁ କିନ୍ତୁ କିଛି ମାତ୍ରାରେ ଶୁଣିଛି ଏଠାରେ ଟ୍ରେଡ଼ର ମାନେ ପଇସା ଲଗାଇ କିଛି ଅର୍ଥ ଉପାର୍ଜନ କରିଥାନ୍ତି ଏବଂ ବଡ଼ ବଡ଼ କମ୍ପାନୀ ସବୁ ଏଥିରେ ତାଲିକା ଭୁକ୍ତ ହୋଇ ରହିଥାନ୍ତି ଏହି ବଜାରଟି କୌଣସି ସ୍ଥିରତା ଅବଲମ୍ବନ କରେ ନାହିଁ ଏହା କେତେବେଳେ ଉପରକୁ ତ କେତେବେଳେ ତଳକୁ ଖସିଥାଏ ଡିଜିଟାଲ ଆପ୍ ଦ୍ଵାରା ଭାରତରେ କାରବାର ଅତ୍ୟନ୍ତ ସୁଲଭ ଏବା ସହଜ ହୋଇପାରିଛି କାରଣ ଆମେ ଗୋଟିଏ ଜିନିଷର ସବିଶେଷ ତଥ୍ୟ ଯେକୌଣସି ସ୍ଥାନରେ ରହି ମଧ୍ୟ ପାଇପାରୁଛୁ ଏବଂ ବିଭିନ୍ନ ମୂଲ୍ୟ ମଧ୍ୟରେ ତାହାର ପାର୍ଥକ୍ୟ ଜାଣିପାରୁଛୁ ଏବଂ ଗୋଟିଏ ସ୍ଥାନରେ ଥାଇ ଦେଶର ବା ବିଦେଶର ଯେକୌଣସି ସ୍ଥାନକୁ ଅତି ସହଜରେ ଟଙ୍କା ପଇସାର କାରବାର ମଧ୍ୟ କରିପାରୁଛୁ ମୁଁ ଭାବୁଛି ଡିଜିଟାଲ ଆପ୍ ଗୁଡ଼ିକ କୌଣସି ବିପଦପୂର୍ଣ୍ଣ ନୁହେଁ କିନ୍ତୁ ଯଦି ଏହାର ସବିଶେଷ ଜ୍ଞାନ ନ ରଖି ଏହାକୁ ବ୍ୟବହାର କରାଯାଏ ତେବେ ଏହା ବିପଦ ସଙ୍କୁଳ ହୋଇପାରିବ